ହଁ ଲାଗିଛେ ଏଛେନ୍ ଇଟା ଶହେ ଅଶୀ କେଜି ଚାଲିଛି ଦେଶୀ ତିନ୍ଶହ ଚାଲିଛେ ଇଟା କେନ୍ଟା ନେବେ କି ବ୍ରଏଲର୍ରେ ଲାଗ୍ବା ସିନେ ଆମର୍ ପନ୍ଦର ପର୍ସେଣ୍ଟ ଡିସ୍କାଉଣ୍ଟ ଲଗେଇଦେମା ଆପଣଙ୍କ ଥିରେ ହଁ ଠିକ୍ ଅଛେ ଆପଣ ଆସୁନ୍ ନେଇଯିବେ